ହ୍ୟାଲୋ ହଁ ମୁଁ ମୋର ୱାଶିଂ ମେସିନ୍ଟା ଖରାପ ଥିଲା ତ ଆପଣ କ'ଣ ଇଲେକଟ୍ରିସିଆନ୍ କହୁଥିଲେ କି ହଁ ହଁ ଆଉ ହଁ ମୁଁ ଏଇ ସତିନାପୁରରୁ କହୁଥଲି ଆଉ ମୋର ସେ ମେସିନ୍ଟା ଖରାପ ଅଛି ତ ଟିକେ ଆଉ ଟିକେ ସିଏ ହଠାତ୍ ବନ୍ଦ ହେଇଯାଉଛି ଆଉ ପାଣି ବି ପୁରିଲା କରେଣ୍ଟ୍ ମାରୁଛି କେମିତି କ'ଣ କରିବି କ'ଣ ହୁଁ ହୁଁ ହଁ ଆପଣ କେତେବେଳେ କେତେବେଳେ ଆସିବେ କୁହନ୍ତୁ ମୁଁ ତ ଅଛି ଘରେ କେତେବେଳେ ଆସିବେ କୁହନ୍ତୁ କାହିଁକିନା ସଫାସଫି କରି ହଉନି ଅସୁବିଧା ବହୁତ ହେଉଛି ହୁଁ

ହଁ କ'ଣ କ'ଣ ଲାଗିବ କି କଁ କରିବ କିଛି ଆଜ୍ଞା ଆଜ୍ଞା ହୁଁ

ହଁ ଟିକେ ଆପଣ ଶୀଘ୍ର ଆସିବେ କାହିଁକିନା ପୁରା ବନ୍ଦ ହେଇଯାଇଛି ତ ପୁରା ମେସିନ୍ଟା ଆଉ ଅସୁବିଧା ବି ବହୁତ ହେଉଛୁ ହେଉଛି ଆଉ ଏଁ ହଉ ଚାର୍ଜ

ହଉ ଠିକ୍ ଆପଣ ଆସନ୍ତୁ ଦେଖନ୍ତୁ ଆଉ ଯାହା ଲାଗିବ କିନ୍ତୁ ଟିକେ ଭଲେକି ସଜାଡ଼ିବାର ଅଛି କାହିଁକିନା ଏମିତି ଯେମିତି ଆଉ ଏମିତି ହବନି ସେମିତି ଭଲ କି ଟିକେ ସଜାଡ଼ିବା ଟିକେ ଯାହା ପଇସା ଲାଗିବ ଆପଣଙ୍କୁ ଦିଆଯିବ ଆଉ ଆପଣ ଆସିବେ ଘରକୁ ଆଉ ଏଇଆ ଆଉ ହଁ ହଁ ହଁ ହଁ ଠିକ୍ ଅଛି